ହ୍ୟାଲୋ ଆଜ୍ଞା ମୁଁ ଏଇ ପୁରୀନ୍ଦାରୁ କହୁଥିଲି ଲକ୍ଷ୍ମୀ ହୋଟେଲ୍ରୁ କହୁଛନ୍ତି ତ ଆପଣ ଆଜ୍ଞା ଆଜ୍ଞା ମୁଁ ସେ ଡେଲିଭରି ଦେଇଥିଲି ନା ଅର୍ଡ଼ର ଦେଇଥିଲି ଅର୍ଡ଼ରଟେ କାହିଁ ଆଜ୍ଞା ମୁଁ ଦଶଟା ବେଳକୁ କହିଥିଲି ଆପଣଙ୍କୁ ଆପଣ ତ କାହିଁକି କିଛି ଦଶଟା ହେଇ ବାରଟା ବେଳେ ଆସିକି ପହଞ୍ଚନ୍ତୁ ଏମିତି କଲେ ଆଜ୍ଞା କେମିତି ଆମେ ଆପଣଙ୍କୁ ଅର୍ଡ଼ର୍ ଦବା ଆଉ କେଠି ନହେଲେ ଅର୍ଡ଼ର୍ କରିବା ଆଉ ଆପଣ ଟିକେ ସେ ଆପଣ ଯିଏକା କାମ କରିଛନ୍ତି ଆପଣଙ୍କ ଇଏରେ ସେମାନଙ୍କୁ ଟିକେ କହନ୍ତା କି ସେମାନେ ଠିକ୍ ସମୟରେ ଡେଲିଭରି ଦେବେ ଆମେ ଦଶଟାରେ କହିଲୁ ଆପଣ ଦୁଇ ଘଣ୍ଟା ପରେ ଆଣିଦେଲେ ଆମେ କେମିତି ଆଜ୍ଞା ସେ ଇଏ କରିବୁ ଖାଇବା ସମୟରେ ଯଦି ନ ଖାଇବା ଆପଣ ଡେରି ଆମେ ଆମର ଖାଇବା ସମୟରେ ଆମେ ଆପଣଙ୍କୁ କହିଲେ ଯେ ଦଶଟାରେ ଆପଣ ପହଞ୍ଚାଇବେ ଦଶଟାରେ ନହେଲେ ଅଧଘଣ୍ଟେ ଡେରି ହେଇଥାନ୍ତା ଆହୁରି ଦେଢ଼ ଘଣ୍ଟା ଡେରି ଯେ ଏମିତି କଲେ ଆଜ୍ଞା ଆପଣଙ୍କୁ ଆଉ ଆମେ ଅର୍ଡ଼ର ଫଡ଼ର୍ ଦବାନି ଆଉ କେଠି ଆମେ ବ୍ୟବସ୍ଥା କରିବା ଆପଣ କିଛି ଖରାପ ଭାବିବେନି ଆପଣ ଟିକେ ଆପଣଙ୍କୁ ସେ ଲୋକଙ୍କୁ କହନ୍ ଆମକୁ ଫୋନରେ ଯୋଗାଯୋଗ କରିବି କୁହନ୍ତ ହଉ ରହିଲି ଏଁ